ପ୍ରଥମ ସଂଖ୍ୟାଟି ହେଉଛି ଶହେ ଦଶ ଦ୍ୱିତୀୟ ସଂଖ୍ୟାଟି ହେଉଛି ଦୁଇ ହଜାର ତୃତୀୟ ସଂଖ୍ୟାଟି ହେଉଛି ତିନି ହଜାର ଚତୁର୍ଥ ସଂଖ୍ୟାଟି ହେଉଛି ପାଞ୍ଚ ହଜାର ପଞ୍ଚମ ସଂଖ୍ୟାଟି ହେଉଛି ଦଶ ହଜାର